ଆମେ ଟ୍ୟାପ୍ ପା ପାଣି ପାଉନାହିଁ ଆମ ଗ୍ରାମରେ ଗୋଟିଏ ପୋଖରୀ ଅଛି ଏବଂ ଆମେ ସମସ୍ତେ ସେହି ପୋଖରୀର ପାଣି ପିଉଥାଉଁ ଏବଂ ଆମର ଦୈନନ୍ଦିନ ଜୀବନକୁ ବ୍ୟବହାର କରିଥାଉ ହେଲେ ସେହି ପୋଖରୀର ପାଖି ବହୁତ ଅପରିଷ୍କାର ରହିଛି ଏବଂ ବର୍ଷା ବର୍ଷା ମାସରେ ବର୍ଷା ଦ୍ୱାରା ନାଳ ନର୍ଦ୍ଦମା ଓ ରାସ୍ତା କଡ଼ରେ ଥିବା ସମସ୍ତ ଅଲିଆ ଆବର୍ଜନା ସେହି ବର୍ଷା ପାଣିରେ ବା ବହିଯାଇ ଆମର ଏହି ଗାଁକୁ ପୋଖରୀରେ ପଡ଼ିଥାଏ ସେହି କାରଣରୁ ପୋଖରୀଟି ବହୁତ ଦୂଷିତ ହୋଇଥାଏ ଏବଂ ସେହି ପାଣିକୁ ଆମେ ବ୍ୟବହାର କରିବା ଦ୍ୱାରା ଆମ ଶରୀରରେ ଅନେକ ରୋଗ ଲାଗିଥାଏ ଝାଡ଼ା ଯାହାଫଲରେ ଆମେ ସବୁଦିନ ପାଇଁ ରୋଗୀ ହେଲେ ହେ ଥାଉଁ ଓ ସେହି ପାଣି ବ୍ୟବହାର କରିବା ବହୁତ ଲୋକ ବହୁତ ଲୋକ ମୃତ୍ୟୁବରଣ ମଧ୍ୟ କରିଲେଣି ଯଦି ଆମେମାନେେ ଟ୍ୟାପ୍ ପାଣି ମିଲେ ତାହେଲେ ଆମେ ଭଲ ଭାବରେ ରହିପାରିବୁ ଓ ରୋଗରୁ ମୁକ୍ତ ପାଇପାରିବୁ